ଦୁଇଲକ୍ଷ ପଞ୍ଚାବନ ହଜାର ନଅଶହ ପଚାଶ ତିନିଲକ୍ଷ ଦଶ ହଜାର ଶହେ ଦଶ ଚାରିଲକ୍ଷ କୋଡ଼ିଏ ହଜାର ଦୁଇଶହ ପଚାଶ ପାଞ୍ଚଲକ୍ଷ ପନ୍ଦର ହଜାର ଶହେ ପଚାଶ ଛଅଲକ୍ଷ ଚାରି ହଜାର ପାଁଶହ କୋଡ଼ିଏ